ଆମ ଓଡ଼ିଶାର କଳା ସଂସ୍କୃତି ଖାସ କରି କୋରାପୁଟ ଜିଲ୍ଲାରେ ବହୁତ ପର୍ବପର୍ବାଣି ହୋଇଥାଏ ଏବଂ ଏଠିକାର ଜନସଂଖ୍ୟାର ଲୋକ ମଧ୍ୟ ବହୁତ ଉତ୍ସାହିତ ରହିଥାନ୍ତି ପ୍ରତ୍ୟେକ ପର୍ବ ଆମର ଯେମିତି ବାର ମାସକୁ ତେର ପର୍ବ ପାଳନ ହୁଏ ଯେମିତିକି ରଥ ଯାତ୍ରା ତାପରେ ଦୁର୍ଗା ପୂଜା ନୂଆଖାଇ ପର୍ବ ଏମିତି ରାକ୍ଷୀ ପୂର୍ଣ୍ଣିମା ଅନେକ ଗୁଡ଼େ ପର୍ବପର୍ବାଣି ପାଳିତ କରାଯାଇଥାଏ ପ୍ରତ୍ୟେକ ପର୍ବରେ ଆମେ ରୋଷେଇ କରିବାଟା ହିଁ ଲୋକଙ୍କ ପ୍ରକୃତି ଥାଏ ରୋଷେଇ ନ କର୍ଲେ ହବ ନାହିଁ ସେଇଟା ଆମକୁ ପୂର୍ବପୁରୁଷ ମାନଙ୍କର ପ୍ରକୃତି ତେଣୁ ଆମେ ରୋଷେଇ ହିଁ କରିଥାଉ ଯେକୌଣସି ପର୍ବପର୍ବାଣିରେ ଏବଂ ଆମର କଳା ସଂସ୍କୃତି ଯାହା ବି ଅଛି ଆମ ଆଦିବାସୀ ଏରିଆର ସମସ୍ତେ ସେ କଳା ସଂସ୍କୃତି ମଧ୍ୟ ଦେଖେଇଥାନ୍ତି ବହୁତ ପ୍ରକାର

ପ୍ରତ୍ୟେକ ପର୍ବପର୍ବାଣିର ଭିନ୍ନ ଭିନ୍ନ ଆୟୋଜନ କରାଯାଇଥାଏ ଏବଂ ସମସ୍ତେ ମିଳିମିଶି ଗାଁର ହଉ କିମ୍ବା ପଞ୍ଚାୟତର ହଉ କି ବ୍ଲକର ହଉ କି ଡିଷ୍ଟ୍ରିକ୍ଟର ସବୁ ମିଶିକି ମଧ୍ୟ ଆମେ ଏଇ ଆମ କୋରାପୁଟ ଜିଲ୍ଲାର କଳା ସଂସ୍କୃତିକୁ ଯେମିତିକି ଆଗେଇ ନେବା ପାଇଁ ମଧ୍ୟ ପର୍ବପର୍ବାଣିରେ ସାମିଲ ହେଇଥାଉ ଏବଂ ସମସ୍ତେ ଆମେମାନେ ଖୁସିରେ ପର୍ବପର୍ବାଣି ପାଳନ କରିଥାଉ ଏବଂ ଆମର ଓଡ଼ିଶାର ସଂସ୍କୃତି କୋରାପୁଟ ଜିଲ୍ଲାର ସଂସ୍କୃତି ସବୁ ମଧ୍ୟ ଆଗେଇ ନେବା ପାଇଁ ଚେଷ୍ଟା କରିଥାଉ